ମୋତେ ଦକ୍ଷିଣ ଭାରତର ଚଳଚ୍ଚିତ୍ରମାନ ଦେଖିବା ପାଇଁ ବହୁତ ଭଲ ଲାଗେ ସେ ଚଳଚ୍ଚିତ୍ରମାନଙ୍କ ମଧ୍ୟରେ ଗୋଟିଏ ଚଳଚ୍ଚିତ୍ର ଅଛି ଆଲା ବୈକଣ୍ଠା ପୁରମୂଲ ଯାହାକୁ ଆମର ସେଠାର ଦକ୍ଷିଣ ଭାଷାରେ ଲେଖା ହୋଇଛି ଆଉ ତାହାକୁ ବିଭିନ୍ନ ଭାଷାରେ ମଧ୍ୟ ଦେଖାଯାଇଥାଏ ସେ ପ୍ରକାର ଚଳଚ୍ଚିତ୍ର ଦେଖିବା ପାଇଁ ମୋତେ ଭଲ ଲାଗେ କାରଣ ସେଠାକାର ଚଳଚ୍ଚିତ୍ରମାନଙ୍କରେ ବିଭିନ୍ନ ପ୍ରକାର ତୀର୍ଥସ୍ଥଳୀମାନଙ୍କୁ ଦେଖାଯାଇଥାଏ ଆଉ ବିଭିନ୍ନ ପର୍ଯ୍ୟଟକ ସ୍ଥଳୀମାନଙ୍କୁ ଦେଖବା ପାଇଁ ପାଇଥାଉ ସୁଯୋଗ ଆଉ ସେଠାକାର ଦୃଶ୍ୟମାନ ମନଲୋଭା ହୋଇଥାଏ ସେଥିପାଇଁ ଦକ୍ଷିଣ ଭାରତରେ ଯେତେକ ପ୍ରକାର ଚଳଚ୍ଚିତ୍ର ମାନେ ତିଆରି କରାଯାଇଥାଏ ତାହା ଦେଖିବା ପାଇଁ ମନୋଲୋଭା ଦୃଶ୍ୟମାନ ଥାଏ ସେଥିପାଇଁ ଅଧିକାଂଶ ଯୋଉ ଭାଷାର ଲୋକ ହୋଇଥାନ୍ତୁ ନା କାହିଁକି ସେମାନେ ଦକ୍ଷିଣ ଭାରତର ଚଳଚ୍ଚିତ୍ର ଦେଖିବା ପାଇଁ ଅତ୍ୟନ୍ତ ମନ ଫଲୋ କରିଥାନ୍ତି ସେଠାକାର ଦୃଶ୍ୟମାନେ ବହୁତ ସୁନ୍ଦର ଯେମିତିକି ହେଲା ଆମ ଦକ୍ଷିଣ ଭାରତରେ ଅଛି ଆମର ବଦ୍ରିନାଥ ଧାମ ସେଠାକାର ଲୋକମାନେ ଅତ୍ୟନ୍ତ ଶ୍ରଦ୍ଧାଳୁ ଅଛନ୍ତି ଓ ସେଠାକାର ଲୋକମାନେ ଦେବୀ ଦେବାଙ୍କର ପୂଜା ସରିଲା ମାତ୍ରାରେ ହି ତାଙ୍କର ଖାଦ୍ୟ ଖାଇଥାନ୍ତି